ପହଁରିବା ସମୟରେ ଆମେ ବହୁ ଗୁଡ଼ିଏ ଚ୍ୟାଲେଞ୍ଜ ସହ ବାଧାର ମଧ୍ୟ ସମ୍ମୁଖୀନ ହୋଇଥାଉ ଯେମିତିକି ରଫ ୱେଭ ଆମେ ପହଁରିବା ସମୟରେ ଯଦି ରଫ ୱେଭ ଆସିଥାଏ ତା'ହେଲେ ମଧ୍ୟ ଆମ ପହଁରିବାରେ ବହୁ ଗୁଡ଼ିଏ ବାଧା ହୋଇଥାଏ ତାକୁ ଛାଡ଼ିଦେଲେ ଯଦି ଆମେ ପହଁରିବାକୁ ଯିବା ସମୟରେ ଆମକୁ ଜଣା ପଡ଼େ କି ଆଜି ପୁଲ୍ ବନ୍ଦ ଅଛି ତା'ହେଲେ ମଧ୍ୟ ଆମେ ଅସଫଳ ହୋଇଥାଉ ଏବଂ ବହୁ ଗୁଡ଼ିଏ ବାଧାର ସମ୍ମୁଖୀନ ମଧ୍ୟ ହୋଇଥାଉ